ହ୍ୟାଲୋ ଆପଣ ଶ୍ରୀଗୁଣ୍ଡିଚା ହୋଟେଲରୁ କହୁଛନ୍ତି କି ଆଉ ଶୁଣନ୍ତୁ ମୁଁ ଦୁଇଟା ବିରିୟାନୀ ଦୁଇ ପ୍ଲେଟ୍ ବିରିୟାନୀ କହିଥିଲି ଆଉ ଗୋଟେ ଫୁଲ୍ ପ୍ଲେଟ୍ ଚିକେନ୍ କହିଥିଲି ଆପଣ ସେଇଟାକୁ କମ୍ କରିଦିଅନ୍ତୁ ୱାନ୍ ପ୍ଲେଟ୍ ଚିକେନ୍ ବିରିୟାନୀ ହାଫ୍ ପ୍ଲେଟ୍ ଚିଲ୍ଲି ଚିକେନ୍ ଦେଇଦିଅନ୍ତୁ ମୋ ଆଡ୍ରେସ୍ରେ ପଠେଇଦିଅନ୍ତୁ ମୁଁ ସୁବର୍ଣ୍ଣତା କହୁଥିଲି